ଇଲେଟ୍ରିକ୍ ଦ୍ୱାରା ଆମର ବହୁତ ଅସୁବିଧା ହେଉଛି ତାରଟା ବାଇଚାନ୍ସ ଛିଡ଼ି ଯାଇଛି ସେଟା ଛିଡ଼ିଗଲା ମାନେ ଆମୁକୁ କରେଣ୍ଟ୍ ମାରୁଛି ଲୋକ ବି ମୃତ୍ୟୁବରଣ ଗୋରୁ ଗାଈ ମରୁଛନ୍ତି ତାର ଯଦି ସାଙ୍ଗେ ସାଙ୍ଗେ ରିପ୍ୟାରିଙ୍ଗ୍ କରିବାକୁ ପଡ଼ୁଛି ଗଲେ ସାଙ୍ଗେ ସାଙ୍ଗେ ତାରଟା ଯଦି ଚେଞ୍ଜ୍ କରିଦେବା ଆମର ସୁବିଧା ଆଉ ଅସୁବିଧା ହେବନି ଲୋକଟାର ଜୀବନ ବଞ୍ଚିଯିବ ଘରେ ଯଦି ପ୍ଲଗ୍ଟେ ଅଛି ସର୍ଟ ହୋଇଯାଇଛି କରେଣ୍ଟ୍ ଖାଉଛୁ ଆମେ କରେଣ୍ଟ୍ ଖାଇଲେ ସାଙ୍ଗେ ସାଙ୍ଗେ ତାରଟା ଚେଞ୍ଜ୍ କରିବାକୁ ପଡ଼ିବ ସେ ପ୍ଲଗ୍ଟା ଚେଞ୍ଜ୍ କଲେ ଆମକୁ ସୁବିଧା ହେବ ଆଇରନ୍ ଯଦି ଆଇରନ୍ଟା ଯଦି କରେଣ୍ଟ୍ ମାରୁଛି ଆମେ ଆଇରନ୍ ଦେଉ ଦେଉ କରେଣ୍ଟ୍ ଖାଉଛୁ ହେବି କରେଣ୍ଟ୍ ଦେହକୁ ଏମିତି ବି ମରି ଯାଉଛନ୍ତି ଲୋକମାନେ ଡେଥ୍ ହୋଇଯାଉଛି ସେଥିପାଇଁ ଆମେ ଲାଇନ୍ଟାକୁ ସୁରକ୍ଷିତ ରଖିବାକୁ ପଡ଼ିବ ତାକୁ ଚେକ୍ କରିବାକୁ ପଡ଼ିବ କରେଣ୍ଟ୍ ଦେବା ପୂର୍ବରୁ ଆମେ ଲାଇନ୍ଟାକୁ ଆଗେ ଦେଖିବା ଠିକ୍ ଅଛି କି ନାହିଁ ତାପରେ ଆଇରନ୍ ଦେବା ହେଉ ଗ୍ରାଇଣ୍ଡର୍ ଚଲାଇବା ହେଉ ପ୍ଲଗ୍ ବଲ୍ବ୍ ଜଳେଇବା ଯେକୌଣସି ଜିନିଷଟିକୁ ଆମେ ଦେଖି ଚାହିଁକି କଲେ ସୁବିଧା ହେବ ତାକୁ ଯେଉଁ ଜିନିଷଟା ଖରାପ ଅଛି ତାକୁ ଚେଞ୍ଜ୍ କରିବା ନୂଆ ଲଗେଇବା ତାପରେ ଆମକୁ ସୁବିଧା ହେବ ଯେକୌଣସି ଜିନିଷ ଆମେ ଜିନିଷଟାକୁ ଉଡ଼େଇ ପାରିବା ଆଉ